ହଁ ମୁଁ କାଦମ୍ବୀରରେ ମୁଁ ପାର୍ସଲ ପକେଇଥିଲି ପାର୍ସଲ ପାଇଁ କହିଥିଲି ମଗେଇଥିଲି ଆମ ଯେ ଭାତ ଚିକେନ ସାଲାଡ଼ ଏଗୁଡ଼ାକ ଯେ କରିଥିଲି ଆଉ ଯେ ଏଇଟା କ୍ୟାନସଲ ମୋର କରିବାର ଅଛି କଣ କି ମୋ ପାଖରେ ପଇସା ନାହିଁ ସେଇଥିପାଇଁ କ୍ୟାନସଲ କରିବାକୁ ଚାହୁଁଛି ମୁଁ କଣ ସେଇଥିପାଇଁ ଭାତ ତାପରେ ଚିକେନ ତାପରେ ସାଲାଡ଼ ତରକାରୀ ଟିକେ ଦିଅନ୍ତୁ ସେତିକି ମୋତେ ହେଇଯିବ ତାପରେ ସେଇଟା କ୍ୟାନସେଲ କରିଦିଅନ୍ତୁ ତା ପାଞ୍ଚ ଛଅଟା ହେଇଥିଲାଟା ସେଇଟା ମୁଁ ଗୋଟେ ନେଇଯାଉଛି ଆଜି ମୋର ପଇସା ନାହିଁ ତ ମୁଁ କଣ କରିବି ଯେତେ ହେଲେ ବି ଆମେ କ୍ୟାନସଲ କରିବାକୁ ତ ପଡ଼ିବ ନା ଆଉ କ'ଣ କି ଆଉ ସେଇଥିପାଇଁ ବି ବି ଆମର କହିବାର ଅଛି ଆମର କଣ କ'ଣ କ୍ୟାନସଲ ତ କରିବାର ଅଛି ଆମର